ଆମ ଦେଶର ଆୟତନ ଖୁବ ଅଧିକ ହେଇଥିବାରୁ ଆମ ଦେଶର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର ଜଳବାୟୁ ଅନୁଭୂତ ହୋଇଥାଏ ଯେମିତି କେଉଁ ଅଞ୍ଚଳରେ ଗରମ ଅନୁଭୂତ ହୁଏ ତ କେଉଁ ଅଞ୍ଚଳରେ ଥଣ୍ଡା ଅନୁଭୂତ ହୁଏ ସେମିତି ସବୁ ଅଞ୍ଚଳ ମଧ୍ୟ ସମାନ ନଥାଏ ଯେମିତି ଆମ ଦେଶର କିଛି ଅଞ୍ଚଳ ପାହାଡ଼ିଆ ହୋଇଥିବାବେଳେ କିଛି ଅଞ୍ଚଳ ସମତଳ ହୋଇଥାଏ ପୁଣି ଆମ ଦେଶର ଏକ ମରୁଭୂମି ମଧ୍ୟ ଅଛି ସେମିତି ସମସ୍ତ ପ୍ରକାର ମରୁ ଅଞ୍ଚଳ ଆମ ଦେଶରେ ଦେଖାଯାଏ ଯେମିତି ପୂର୍ବ ଭାରତରେ ପୂର୍ବ ଭାରତରେ ଆମ ଜଳବାୟୁ ପ୍ରାୟତଃ ସାଧାରଣ ରହିଥାଏ ବା ଥଣ୍ଡା ରହିଥାଏ ଯେମିତି ଆସାମ ମଣିପୁର ଇତ୍ୟାଦି ଅଞ୍ଚଳ ସେହି ଅଞ୍ଚଳ ରହିଥାଏ ଏଠାରେ ପାହାଡ଼ିଆ ଜମି ଅଧିକ ଥାଏ ତେଣୁ ଏଠାରେ ବର୍ଷା ମଧ୍ୟ ଅଧିକ ହେଇଥାଏ ଏବଂ ପାହାଡ଼ିଆ ଅଞ୍ଚଳ ହେତୁ ଏଠାରେ ଥଣ୍ଡା ମଧ୍ୟ ଅନୁଭୂତ ହୋଇଥାଏ ସେମିତି ପଶ୍ଚିମ ପଶ୍ଚିମ ଭାଗ ରେ ସମୁଦ୍ର ଥିବାରୁ ଏଠାରେ ମଧ୍ୟ ଜଳବାୟୁ ପ୍ରାୟ ସାଧାରଣ ରହିଥାଏ ଏବଂ କିଛି ମାତ୍ରାରେ ଥଣ୍ଡା ଅନୁଭୂତ ହୋଇଥାଏ ଏବଂ ଆମ ଅଞ୍ଚଳର ଦକ୍ଷିଣ ଦକ୍ଷିଣ ଭାଗରେ ଚାରିଆଡ଼ୁ ସମୁଦ୍ର ଘେରି ରହିଥିବାରୁ ଏହି ଅଞ୍ଚଳର ଜଳବାୟୁ ଅନ୍ୟ ସବୁ ଜଳବାୟୁଠାରୁ ଭିନ୍ନ ହୋଇଥାଏ ଏହି ଅଞ୍ଚଳରେ ଥିବା କେରଳରେ ବର୍ଷକୁ ଦୁଇଥର ମୌସୁମୀ ବର୍ଷା ଆସିଥାଏ ଏବଂ ସେଠାରେ ପ୍ରାୟ ସମୟରେ ପାଣିପାଗ ଜଳମଗ୍ନ ରହିଥାଏ ଏବଂ ପ୍ରଚୁର ବର୍ଷା ହୋଇଥାଏ ସେମିତି ଆମ ଉତ୍ତର ଭାରତରେ ହିମାଳୟ ପାହାଡ଼ ଅବସ୍ଥିତ ବା ପର୍ବତମାଳା ଅବସ୍ଥିତ ସେଥିଯୋଗୁଁ ସେହି ଅଞ୍ଚଳରେ ପ୍ରାୟ ଅଧିକାଂଶ ସମୟରେ ଥଣ୍ଡା ଅନୁଭୂତ ହୋଇଥାଏ ସେଠାରେ ସବୁବେଳେ ସୁଇଟର ଜ୍ୟାକେଟ ଇତ୍ୟାଦିର ଦରକାର ପଡ଼ିଥାଏ କିନ୍ତୁ ଦକ୍ଷିଣ ଭାରତରେ ଗରମ ହେତୁ ସେଠାରେ ବର୍ଷା ମଧ୍ୟ ଅଧିକ ହୋଇଥାଏ ଏବଂ ଗରମ ମଧ୍ୟ ଅଧିକ ଅନୁଭୂତ ହୋଇଥାଏ